ପାଣିପାଗ କହେଲେ ପ୍ରତିବର୍ଷର ପାଣିପାଗ ଭଲ୍ ନି ରହେବାର୍ ଯେନ୍ଟାକି ଆମର୍ ପାଞ୍ଜି ପୋଥି ହିସାବେ ସେ ନକ୍ଷତ କାଣା ହିସାବେ ସେ ହିସାବେ ବର୍ଷା ନି ହେବାର୍ ଜଳବାୟୁ ମଧ୍ୟ ପରିବର୍ତ୍ତନ୍ ଘଟୁଚେ ଯେନ୍ ପାଏନ୍ ବର୍ଷୁଛେ ଲଘୁଚାପ୍ ଜନିତ ବର୍ଷା ବେଶିକରି ହଉଚେ ଯେନ୍ଟାକି ଚାଷ୍ବାସ୍କେ ଟିକେ ପ୍ରଭାବିତ୍ କରୁଚେ ଠିକ୍ ଯେନ୍ ପାଗ୍ ରହେବାର୍ କଥା ସେନ୍ତା ପାଗ୍ ନି ରହେବାର୍ ତେଣୁକରି ଆମର୍ ଯେନ୍ ଚାଷ୍ବାସ୍ କରୁଚୁଁ ଧାନ୍ ଚାଷ୍ ହ କି ମୁଗ୍ଫୁଲିି ଚାଷ୍ ମୁଗ୍ ବିରି ଯୋନ୍ ଚାଷ୍ ହଉ ହେ ଚାଷ୍ମାନ୍କୁ କୀଟ ପତଙ୍ଗ ଲାଗିଯଉଚନ୍ ରୋଗ୍ ପୋକ୍ ଲାଗୁଚେ ସେଟା କିଛି ନା କିଛି ପ୍ରଭାବିତ୍ କରୁଛେ ତେଣୁକରି ତାର୍ ନିୟନ୍ତ୍ରଣ କର୍ବାର୍ ସହଜ୍ ଉପାୟ ତ ନେଇ ସେ କଷ୍ଟକର ଉପାୟ ଏ ଯାହାର୍ ଦ୍ୱାରା କି ଆମର୍ ସିଞ୍ଚନ ପ୍ରଣାଳୀ ଔଷଧ ସିଞ୍ଚନ୍ କରିକରି ସେ ଫସ୍ଲକେ ଭଲ୍ କର୍ବାର୍କେ ପଡ଼ୁଚେ ସେ ଉଷୋ ଦୋକାନ୍କେ ଯାଇକରି ସେମାନଙ୍କର୍ ସାହାଯ୍ୟ ସହଯୋଗ୍ ନେଇକରି ସେ ଚାଷ୍କେ ଭଲ୍ କର୍ବାକେ ପଡ଼ୁଛେ ଉଷୋ ସିଞ୍ଚନ୍ କରି କରି